ବାର ଜାନୁୟାରୀ ଦୁଇ ହଜାର ଦଶ ଚବିଶି ଫେବୃୟାରୀ ଦୁଇ ହଜାର ଏଗାର ଛବିଶ ମାର୍ଚ୍ଚ ଦୁଇ ହଜାର ବାର ସତେଇଶ ଅଗଷ୍ଟ ଦୁଇ ହଜାର ତେର ପଚିଶି ଡିସେମ୍ବର ଦୁଇ ହଜାର ଚବିଶି